ମୋର ଗ୍ରାମର ଉନ୍ନତି ବିଷୟରେ ସର୍ବଦା ଚେଷ୍ଟା କରିବା ବିଭିନ୍ନ ପୁସ୍ତକ ପଢ଼ିବା ନିଜର ଜ୍ଞାନ ବଢ଼ାଇବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ମୋତେ ଖୁସି ମିଳିଥାଏ ଏହା ବ୍ୟତୀତ ନୂଆ ସ୍ଥାନକୁ ବୁଲିଯିବା ଓ ବିଭିନ୍ନ ପ୍ରକାରର ପିଠା କହିବାକୁ ମଧ୍ୟ ମୋତେ ଭଲ ଲାଗିଥାଏ